କର୍କଟ ଏବଂ ହୃଦରୋଗ ଭଳି ବିଭିନ୍ନ ପ୍ରକାର ବଡ଼ ବଡ଼ ରୋଗର ଚିକିତ୍ସାପାଇଁ ସରକାରୀ ଡ଼ାକ୍ତରଖାନାର ସୁବିଧା ରହିଛି ବର୍ତ୍ତମାନ ଓଡ଼ିଶାରେ ସରକାର ଏଇ କର୍କଟ ରୋଗ ଏବଂ କିଡ଼ନୀ ରୋଗକୁ ବର୍ତ୍ତମାନ ନିରାକରଣ ବା କମେଇଦେବା ପାଇଁ କିଛି କିଛି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଆଉ ସେଥିପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୂଚନା ଦିଆ ହେଉଛି ଆଉ ସେଠାରେ ଯୋଉ ରୋଗର ଚିକିତ୍ସା ସୁବିଧା ଅଛି ସେଗୁଡ଼ିକ ମଧ୍ୟ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଚି କାରଣ ହୃଦଯନ୍ତ୍ର ଆଉ ହୃଦଯନ୍ତ୍ର ବା ହୃଦରୋଗ ବିଶେଷଜ୍ଞମାନେ ବର୍ତ୍ତମାନ ଅଛନ୍ତି ଡ଼ାକ୍ତରଖାନାରେ କର୍କଟ ରୋଗପାଇଁ ବିଶେଷଜ୍ଞ ରହିଛନ୍ତି ସେମାନେ ମଧ୍ୟ ସେହିପ୍ରକାର ରୋଗୀଙ୍କୁ ଦେଖୁଛନ୍ତି ଆଉ ବର୍ତ୍ତମାନ ଯଦି ଦେଖିବା କେମୋ ଓ ଫିଜିଓଥେରାପି ଡାଇଲିସିସ୍ ଏ ସବୁ ମଧ୍ୟ ସରକାରଙ୍କର ଜିଲ୍ଲାସ୍ତରୀୟ ଡ଼ାକ୍ତରଖାନାରେ ମାଗଣାରେ ସେ ସୁବିଧାଟା ମିଳିପାରୁଛି ଏଥିରୁ ରୋଗୀ କର୍କଟ ରୋଗୀ ଏବଂ କିଡ଼ନୀ ରୋଗୀ ଏଥିରୁ ଭଲ ଫାଇଦା ପାଇପାରୁଛନ୍ତି ଆଉ ବର୍ତ୍ତମାନ ଓଡ଼ିଶା ସରକାରଙ୍କର ଯୋଉ ବିଜୁ କୃଷକ ଯୋଜନା କାର୍ଡ଼ରେ ମଧ୍ୟ ଏଇ ଡ଼ାକ୍ତରଖାନା ଗୁଡ଼ିକରେ ଏଇ କର୍କଟ କିଡ଼ନୀ ହୃଦରୋଗ ଭଳି ବିଭିନ୍ନ ରୋଗର ରୋଗ ରୋଗକୁ ଏଠି ଚିକିତ୍ସା କରାଯାଇପାରୁଛି ଆଉ ସେଇ ଯୋଉ କାର୍ଡ଼ଟି ଲୋକମାନଙ୍କ ପାଖରେ ରହିଛି ଏଥି ଏଥିଦ୍ୱାରା ସେମାନେ ସାହାଯ୍ୟ ପାଇପାରୁଛନ୍ତି ଏବଂ ସେମାନେ ମାଗଣାରେ ଡାଇଲିସିସ୍ ହେଇପାରୁଛନ୍ତି ମାଗଣାରେ କେମୋ ମଧ୍ୟ ନେଇପାରୁଛନ୍ତି ଫିଜିଓଥେରାପି ମଧ୍ୟ କରିପାରୁଛନ୍ତି ତେଣୁ ସରକାରଙ୍କ ଡ଼ାକ୍ତରଖାନାରେ ଏଇସବୁ ସୁବିଧା ବର୍ତ୍ତମାନ ରହିଛି